ମୋ ଅଞ୍ଚଳ ହେଉଛି ମୋହନା ବିଧାୟକ ଅଞ୍ଚଳ ସେଥିରେ ଯେଉଁ ଆମର ଏମଏଲଲେ ରହିଛନ୍ତି ତାଙ୍କର ନାମ ହେଉଛି ଦାଶରଥୀ ଗମାର୍ଗ ସିଏ ଆମର କଂଗ୍ରେସ ପାର୍ଟିରୁ ଜିତିଛନ୍ତି ତାଙ୍କ ସହିତ ମୁଁ ଭେଟ ହେଇଛି ସେ ବହୁତ ଭଲ ଆମର ସୁବିଧା ଶୁଣନ୍ତି ଆଉ ଆମର ଅସୁବିଧା ଅନୁସାରେ ସେ ସୁବିଧା କରନ୍ତି ଏବଂ ସରକାରଙ୍କର ସୁବିଧା ଜନକ ଲାଭ ଉଠାନ୍ତି ସରପଞ୍ଚ ହେଉଛି ଆମ ଗ୍ରାମର ଯିଏ କି ରାହୁଲ ସିଂହ ମୋ ଭାଇ ତାଙ୍କର ତାଙ୍କମାନଙ୍କ ସହିତ ଆମେ କଥା ହୁଏ ସିଏ ଇନ୍ଦିରାବାସ ଆମକୁ କରିଦେଇଥିଲେ